ସଂସ୍କୃତ ଭାଷାରୁ ପ୍ରଥମେ ଓଡ଼ିଆ ଭାଷା ଆଦୃତ ହୋଇଥିଲା ଓଡ଼ିଆ ଭାଷା ବହୁ ପ୍ରାଚୀନ ଭାଷା ହେଲେ ମଧ୍ୟ ଇଂରାଜୀ ଆସିବା ପରେ କେବଳ ଓଡ଼ିଆ ନୁହେଁ ଅନ୍ୟ ଭାଷା ଉପରେ ମଧ୍ୟ ଏହାର ପ୍ରଭାବ ଦେଖାଗଲା ଆଜିକାଲିକା ଯୁଗରେ ଓଡ଼ିଆ ଭାଷାକୁ ସେତିକି ପ୍ରାଧାନ୍ୟ ମିଳୁନି ଯେତିକି ଇଂରାଜୀ ଓ ଅନ୍ୟ ଭାଷାକୁ ମିଳୁଛି ଭାରତରେ ସର୍ବମୋଟ ଛଅଟି ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଅଛି ସେଗୁଡ଼ିକ ହେଲା ତାମିଲ ସଂସ୍କୃତ କନ୍ନଡ଼ ତେଲୁଗୁ ମାଲାୟାଲମ ଓ ଓଡ଼ିଆ ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ଏହା ଅନ୍ୟ ଭାଷା ଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ ହୋଇଅଛି